ଏରିଆକୁ ବୁଲିବା ପାଇଁ ଯିବି ଆପଣଙ୍କ ଏରିଆରେ କିଛି ଦର୍ଶନୀୟ ସ୍ଥାନ ଅଛି କି କୁହନ୍ତୁ ଆପଣ କୁହନ୍ତୁ ହଉ ଆପଣଙ୍କ ଏରିଆରେ କିଛି ଖାଇବା ସୁବିଧା ଅଛି କି ଭଲ ଭଲ ରେଷ୍ଟୁରାଣ୍ଟ୍ ଅଛି ରେଷ୍ଟୁରାଣ୍ଟ୍ର ନାଁ କୁହନ୍ତୁ କ'ଣ କ'ଣ ରେଷ୍ଟୁରାଣ୍ଟ୍ର ନାଁ କ'ଣ କ'ଣ ଭଲ ଭଲ ଆଇଟମ୍ ମିଳିବ ସେଇ ରେଷ୍ଟୁରାଣ୍ଟ୍ମାନଙ୍କରେ ହଉ ତା'ହେଲେ ଠିକ୍ ଅଛି ମୁଁ ଆପଣଙ୍କ ଏରିଆକୁ ବୁଲିଯିବି କାଲି ଆଉ ଆଜ୍ଞା ଆଜ୍ଞା ଠିକ୍ ଅଛି ନମସ୍କାର ମୁଁ ରହୁଛି